ହଁ ସାର୍ ସେଥିର ଓନୋର୍ କହୁଥିଲି ମୁଁ

ରେଟ୍ ସାର୍ ବୋଇଲେ ଟି ସାର୍ଟ୍ ମାନେ ଅଛି ନାଇଣ୍ଟି ନାଇନରୁୁ ଦେଢ଼ଶହ ତ ଅଛି ଆମର ଯଦି ଫର୍ମାଲ ସାର୍ଟ୍ ନେବେ ତେବେ ଟୁ ହଣ୍ଡ୍ରେଡ୍ ଫର୍ଟି ନାଇନରୁୁ ଷ୍ଟାର୍ଟ୍ ଅଛି ଆପଣଙ୍କୁ ଯେଉଁ ଭେରାଇଟିର କି ଟି ସାର୍ଟ୍ ହେଉ କି ସାର୍ଟ୍ ହେଉ ଫର୍ମାଲ ସାର୍ଟ୍ ଯେଉଁଟା ବି ଚୁଜ୍ ଲାଗିବ ସାର୍ ଆମର ଏଇନେ ଡିସକାଉଣ୍ଟ ବି ମିଳୁଛି ଯଦି ପକ୍କା କିଛି କିଣିବେ ବୋଲେ ତ କିଛି ତା ସାଙ୍ଗରେ ଫେରେ ଗୋଟେ ଫ୍ରି ଗିଫ୍ଟ ଦେଉଛୁ ହଁ କୁହନ୍ତୁ ହଁ ଯଦି ଆପଣ ଚାହିଁବେ ବୋଇଲେ ନେଇକରି ଓଡ଼ିଶାରେ ବି ମାର୍କେଟ୍ ଦେଇପାରିବେ ତୁମେ ନିଜେ ବି ବିକି ପାରିବେ ହଁ ହଁ ଆରାମ ସେ ଆପଣ ନେଇକରି ବି ନିଜେ ବିକି ପାରିବେ ସେଠାରେ ହଁ ସାର୍ ଶସ୍ତା ତ ଅଛି ଶସ୍ତା ଅଛି ଆପଣ ଯଦି ଫେରେ ବେଶୀ ନେବେ ବୋଲେ ସେଥିରୁ ଫେରେ ଡିସକାଉଣ୍ଟ ଦେବୁ ଆପଣଙ୍କୁ ଡିସକାଉଣ୍ଟ ବି ମିଳିବ ତା ସାଙ୍ଗେ ଅଫର୍ ବି ଅଛି ତ ଆପଣ ଯେତେ ଚାହିଁବେ ସେତିକି ନେଇ ପାରିବେ ଆମର ଷ୍ଟଲରୁ ନାଇଁ ସାର୍ ନାଇଣ୍ଟି ନାଇନରୁୁ ଦେଢ଼ଶହ ଭିତରେ ଟି ସାର୍ଟ୍ ମାନେ ହଁ କମ୍ପାନୀ କମ୍ପାନୀ ଟି ସାର୍ଟ୍ ମାନେ ସବୁ ହଉ ସାର୍ ହଁ ଆସିବେ ଆସିବେ